ଭାଇ ରାଜୀବ ସାହୁ କହୁଛ ତ ଆଜ୍ଞା ଭାଇ ଆପଣ ଯେଉଁ ଦେଢ଼ ବର୍ଷ ତଳେ ଯୋଉଁ ସାର୍ଟଟା ଆପଣ ଦୋକାନରୁ ଆଣିଥିଲି ଆ ଏତେ ଭଲ ପଡ଼ିଲା ଆଜ୍ଞା ଏତେ ସ୍ମୁଥ ଏତେ ଷ୍ଟାଇଲିଶ ଦେଢ଼ ବର୍ଷ ହେଇଗଲାଣି ଯେତେ ଧୋଇଲେ ଟିକେ କଲର୍ ଫେଡ଼୍ ନାହିଁ ଆଜ୍ଞା ମସ୍ତ ବ୍ରାଣ୍ଡ୍ଟା ସେ ଯେଉଁ ଆପଣ ଯେଉଁ କିଲର ବ୍ରାଣ୍ଡ୍ ଆପଣଙ୍କୁ ଧନ୍ୟବାଦ ଏବଂ ଆପଣଙ୍କୁ ସେ ଯେଉଁ କିଲର ବ୍ରାଣ୍ଡ୍କୁ ବି ଧନ୍ୟବାଦ ଆଜ୍ଞା ଆଜ୍ଞା ଏତେ ଭଲ ଯେଉଁ ପାର୍ଟି ହଉ ବା ମ୍ୟାରେଜ୍ ପାର୍ଟି ଆଟେଣ୍ଡ କରୁ କି ମୋ ସାଙ୍ଗମାନେ ଦେଖନ୍ତୁ ସମସ୍ତେ କହୁଛନ୍ତି ଯେ ଏଇଟା ବଢ଼ିଆ ସାର୍ଟ ଆଜ୍ଞା ଆଜ୍ଞା ଧନ୍ୟବାଦ ଏତେ ସାର୍ଟଟା ଦେଇଥେ ଧନ୍ୟବାଦ ଆଜ୍ଞା